ଖୋର୍ଦ୍ଧା ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ କିଛି ସ୍ଥାନୀୟ ସଂରକ୍ଷଣ କରାଯାଇଛି ଯେପରିକି ରାସ୍ତାକୁ ଚଉଡ଼ା କରିଦିଆଯାଇଛି ସେଗୁଡ଼ିକୁ ସଫା ରଖିବା ପାଇଁ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଛି ସେମାନେ ଦରମା ମଧ୍ୟ ପାଉଛନ୍ତି ରୋଡ଼ରେ ଲାଇଟ୍ ର ସିଷ୍ଟମ ମଧ୍ୟ ରହିଛି ଯେ ଯାହା ଫଳରେ କି ଅଧିକ ଦୁର୍ଘଟଣା ହେବ ନାହିଁ ରୋଡ଼ରେ ଗଛ ମଧ୍ୟ ଲଗାଯାଇଛି ଯାହାଫଳରେ କି ଆମକୁ ଅମ୍ଳଜାନ ଠିକ୍ ସେ ମିଳିପାରିବ ଆଗକୁ ବର୍ଷା ମଧ୍ୟ ଠିକ୍ ରେ ହେବ ଲୋକଙ୍କର ଅସୁବିଧା ହେବ ନାହିଁ ଖରାରେ ଲୋକମାନେ ବିଶ୍ରାମ ମଧ୍ୟ ନେଇପାରୁଛନ୍ତି ରୋଡ଼ରେ ରୋଡ଼ର ତଳେ ଡ୍ରେନ୍ ମଧ୍ୟ ସିଷ୍ଟମ କରାଯାଇଛି ଯାହା ଫଳରେ ମଇଳା ପାଣି ଅପରିଷ୍କାର ପାଣି ଯାଇ ସ୍ୱେରେଜ ଡ୍ରେନ୍ ସ୍ୱେରେଜ ପ୍ଳାଣ୍ଟରେ ମିଶି ଭଲ ପାଣିରେ ପରିଣତ ହେଇପାରୁଛି ଲୋକଙ୍କ ସରକାରଙ୍କ ଦ୍ଵାରା ଏହି ସୁବିଧା ଯୋଗୁଁ ଲୋକମାନେ ଉପକୃତ ମଧ୍ୟ ହେଉଛନ୍ତି ପରିବହନର ବିଶେଷ ସୁବିଧା ମଧ୍ୟ କରିଛନ୍ତି ଯେପରିକି ମୋ ବସ୍ ମୋ ବସ୍ ରେ ଯିବା ଦ୍ଵାରା ବୟସ୍କ ଲୋକମାନଙ୍କୁ ବହୁତ ଉପକାର ହୋଇଥାଏ ସେମାନେ କମ ପଇସାରେ ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ଯାଇପାରୁଛନ୍ତି ମହିଳାମାନେ ମହିଳାମାନେ ଗର୍ଭବତୀ ମହିଳା ଛୋଟ ଛୁଆ କଲେଜ ଛୁଆ ଏମାନଙ୍କୁ ବିଶେଷ ଉପକୃତ ହୋଇଥାନ୍ତି ଯାହାଫଳରେ କି ସମୟରେ ସମୟରେ ବସ୍ ଠିକ୍ ଟାଇମ୍ ରେ ଆସିବା ଦ୍ଵାରା ଗୋଟିଏ ଯାଗାରୁ ଅନ୍ୟ ଯାଗାକୁ ପହଁଞ୍ଚିବା ପାଇଁ ଆମକୁ ବହୁତ ସୁବିଧା ହୋଇଥାଏ ସରକାରଙ୍କ ଦ୍ଵାରା ଏହି ସୁବିଧା ଗୁଡ଼ିକ ଯୋଗୁ ଆମକୁ ବହୁତ ଉପକୃତ ମିଳୁଛି